ମୁଁ ମୋ ପରିବାର ପାଇଁ କିଛି ଅର୍ଥ ସଞ୍ଚୟ ଓ ଘରୁ ମୋର ପରିବାରକୁ ସାହାଯ୍ୟ କରିବା ପାଇଁ କିଛି ଅଧିକ ଶକ୍ତିଦକ୍ଷ କରିବାକୁ ଚାହୁଁଛି ତେଣୁ ଏକ ଘରୋଇ ଶକ୍ତି କର୍ମଶାଳାରେ ଯୋଗ ଦେବାକୁ ଚାହୁଁଛି ଏବଂ ମୁଁ ମୋର ଯେହେତୁ ମୁଁ ପେଣ୍ଟିଂ ଡ୍ରଇଂ ମୁଁ ଜାଣିଛି ତେଣୁ ମୁଁ ଘରେ ଛୁଆମାନଙ୍କୁ ଏହିସବୁ ଶିଖାଇକି କିଛି ପଇସା ରୋଜଗାର କରିପାରୁଛି ଟିଉସନ୍ ମଧ୍ୟ କରୁଛି ଯାହା ଦ୍ୱାରାକି ମୁଁ ମୋ ପରିବାରକୁ କିଛି ଶକ୍ତି ସଞ୍ଚୟ ବା ଉନ୍ନତିକରଣ ଭାବରେ ସାହାଯ୍ୟ କରିପାରୁଛି